ଆମ ଓଡ଼ିଆ ଭାଷା ସବୁଠାରୁ ପୁରା ନିଆରା ଆମେ ଯେଉଁ ଜାଗାକୁ ଯାଉ ସ୍କୁଲ ଯେଉଁ କଲେଜ କି ଯେଉଁ ଅଫିସ ଫଫିସ ବି ଯାଉ ଆମେ ଓଡ଼ିଆ ହି ଭାଷା କହୁ ଆମେ ଭାରତ ବାହାରକୁ ଗଲେବି ଆମର ଏଇ ଭାଷା ହିଁ ସବୁ ଆଡ଼େ ଆମେ କହିଥାଉ କିନ୍ତୁ ଆମ ଏଇ ଭାଷା ବାହାରେ ଠିକ ସେ ବୁଝିପାରନ୍ତିନି କିନ୍ତୁ ଆମେ ଏଭାଷାକୁ ବହୁତ ଆମର ଓଡ଼ିଆକୁ ଆମେ ବହୁତ ଭଲ ପାଉ ଆମର ଓଡ଼ିଆ ଭାଷାରେ ଆମର ଆମେ ନିଜେ ଆମ ଓଡ଼ିଆ ଭାଷାକୁ କହି ଆମେ ନିଜେ ନିଜକୁ ଗର୍ବ ଅନୁଭବ କରୁ ଆମର ଭାଷା ଆମର ସମ୍ବଲପୁରରେ ସମ୍ବଲପୁରୀ ଭାଷା ଏବଂ ସମ୍ବଲପୁର ଛାଡ଼ିଦେଲେ ଓ ଅନ୍ୟ ସବୁଠି ଆମର ହିଁ କଟକ ଭୁବେନେଶ୍ୱର ମାନେ ସବୁଆଡ଼େ ଆମର ଏ ଓଡ଼ିଆ ଭାଷା ହିଁ ପ୍ରଚଳିତ ଥାଏ ଆମର ପିଲାମାନେ ଯେଉଁଠିକି ଗଲେ ପିଲା ମାନେ ମାନେ ଆମ ବାହାର ଜାଗାକୁ ଗଲେବି ଆମେ ଏ ଓଡ଼ିଆ ଭାଷା ହିଁ କଥା ବାର୍ତ୍ତା କରନ୍ତି ତେଣୁକରି ଆମର ଓଡ଼ିଆ ଭାଷା ଟି ସବୁଠାରୁ ବେଷ୍ଟ ବୋଲି ଆମେ ଭାବୁ